ଟ୍ରେକିଂ ସାଇଟ ଅଧିକ ଆବର୍ଜନା ଅପରିଷ୍କାର ପୂର୍ବ ଭଳି ବିଶେଷ ଦେଖା ଯାଉନାହିଁ ଯେହେତୁ ଲୋକମାନେ ସଚେତନ ହେଲେଣି ତେଣୁ ଅଳିଆ ଆବର୍ଜନା ଇଆଡ଼େ ସିଆଡ଼େ ପକାଉନାହାନ୍ତି ଉଚ୍ଚସ୍ଥାନ ମାନଙ୍କରେ ପଡ଼ୁନାହିଁ ଏବଂ ଲୋକମାନେ ସେଇଠି ବିଶେଷ ଭାବରେ ଜମା ହେଉନାହାନ୍ତି କିମ୍ବା ଟ୍ରାଫିକ ଜାମ କରୁନାହାନ୍ତି ତେଣୁ ପରିଷ୍କାର ପରିବେଶକୁ ପରିଷ୍କାର ରଖିବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ରହିଛି ତେଣୁ ସେ ବି ସ୍ୱଚ୍ଛ ଭାରତ ଅଭିଯାନଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଏଥି ପ୍ରତି ଦୃଷ୍ଟି ଦେଉଛନ୍ତି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏଥିପାଇଁ ତଦାରଖ କରୁଛନ୍ତି ତେଣୁ ପରିଷ୍କାର ରଖିବାଟା ଆମ ପାଇଁ ନିହାତି ଭଲ ଆମର ଜୀବନ ନିଶ୍ଚିତ ଭାବରେ ଉପକୃତ ହବ